ମୋ ସାଙ୍ଗ କହିଲା ଏଇ ସାବୁନଟା ଆଣ ଆଉ ତୋ ଦେହ ମଳି ଛାଡ଼ି ଯିବ ଆଉ ତୁ ସଫା ଦେଖାଯିବୁ ମୁଁ ତା କଥା ମାନିକି ଗୋଟେ ସାବୁନ ମୁଁ କିଣିଲି କିଣି ସାରିଲା ପରେ ସାବୁନ ମାରିଲି ମଳି ତ ଛାଡ଼ୁ ନାହିଁ ସଫା ବି ଟୋଟାଲି ହେଉ ନାହିଁ ଯାହା ଦ୍ୱାରା ମୁଁ ଯେମିତି ଥିଲି ସେମିତି ଏ ସାବୁନି ମୁଁ ଭଲ ନୁହେଁ ଆଉ ମୁଁ ନେକ୍ସଟ୍ ଟାଇମ୍ ଏ ସାବୁନ ମୁଁ କିଣିବି ନାହିଁ ବା ଯିଏ ବି କିଣିବ ମନା କରିବି ସେ ସାବୁନ କିଣ ନାହିଁ କାହିଁକି ନା କୌଣସି କିଛି ଅପରିଷ୍କାର ଜାଗାଟା ପରିଷ୍କାର ହେଉନି ଆଉ ମଳି ଛାଡ଼ୁ ନାହିଁ ଦେହ ଦେହ ମାରିଲା ପରେ ଫେଣ ହେଉ ନାହିଁ ସାବୁନଟା ଅଳ୍ପ ସମୟ ସମୟରେ ସାବୁନଟା ଘୋରି ଯାଉଛି ସରି ଯାଉଛି ସାବୁନଟା ଭଲ ନୁହେଁ ଟୋଟାଲି ଭଲ ନୁହେଁ